ପହଁରିବା ହେଉଛି ମୋର ଗୋଟେ ଅଭ୍ୟାସ ପ୍ରାୟ ମୁଁ ପହଁରିଥାଏ ଗୋଟେ ଘଣ୍ଟା ଏବଂ ଦୁଇ ଘଣ୍ଟା ଦିନକୁ ପହଁରିଥାଏ ଘଣ୍ଟା ଦୁଇ ଘଣ୍ଟା ପହଁରିିବାକୁ ସବୁ ସୁବିଧା ଥିଲେ କିଛି ଆଘାତ ହେବ ନାହିଁ କାହିଁକିନା ପହଁରିବା ସମୟରେ ରେ ପୋଷାକ ଟୋପି ଏବଂ ଚଷମା ପିନ୍ଧିକରି ପହଁରିଥିବା ଜରୁରୀ ପହଁରିବା ସମୟରେ ନିଜକୁ ଚଷମା ଏବଂ ପୋଷାକ ପିନ୍ଧିଥିଲେ ନିଜର ଦେହକୁ ଆଘାତରୁ ରକ୍ଷା ପାଇଥାଏ କାହିଁକିନା ପହଁରିବା ସମୟରେ ବହୁତ ଭଲ ଏବଂ ଖୁସି ମଧ୍ୟ ଲାଗିଥାଏ ମୁଁ ଦିନକୁ ଦୁଇ ଘଣ୍ଟା ଚାରି ଘଣ୍ଟା ମଧ୍ୟ ପହଁରିଥାଏ ଆଉ ପହଁରିବାକୁ ମୋତେ ବହୁତ ଇଚ୍ଛା ଲାଗେ ଏବଂ ପହଁରିବା ପାଇଁ ମୋତେ ବହୁତ ଭଲ ଲାଗେ ପହଁରିବାର ଇଚ୍ଛା ହେଉଛି ମୋର ବହୁତ ପହଁରିଥାଏ ଏବଂ ପହଁରିବା ସମୟରେ ଚଷମା ନ ପିନ୍ଧିଥିଲେ ଆଘାତ ହେବ ଏବଂ ପୋଷାକ ନ ପିନ୍ଧିଥିଲେ ଆଘାତ ହେବ ପହଁରିବାର ଜରୁରୀ ପହଁରି ଯିଏ ପହଁରିବ ନାହିଁ ତା'ର କିଛି ଆଘାତ ହୋଇଯିବ ଯେ ପୋଷାକ ନ ପିନ୍ଧିଥିବ ଚଶମା ନ ପିନ୍ଧିଥିବ ଟୋପି ନ ପିନ୍ଧିଥିବ ପରିବା ସମୟରେ ନିଜକୁ ଦେହକୁ ପୁରା ଷ୍ଟ୍ରଙ୍ଗ୍ ରଖିକି ପୁରା ଏକ୍ଟିଭ୍ ଭାବରେ ରହିଥିବାର ଜରୁରୀ ପହଁରିବା ସମୟରେ ନିଜେ ଟୋପି ମଧ୍ୟ ପିନ୍ଧିଥିବା ଜରୁରୀ ଟୋପି ପିନ୍ଧିବା ଏବଂ ପୋଷାକ ପିନ୍ଧିବା ଜରୁରୀ ଯିଏ ପିନ୍ଧିିନଥାଏ ତା'ର ଦେହ ପ୍ରତି କ୍ଷତି ମଧ୍ୟ ହୋଇଥାଏ କ୍ଷତି ସୁଦ୍ଧା ତା'ର ଦେହ ଆଘାତ ହୋଇଯାଏ ଆଘାତ ହେଲେ ତା'ର ଦେହ ଖରାପ ମଧ୍ୟ ହୋଇଯାଏ